ଆଜ୍ଞା ମୁଁ ଭାବୁଛି ମୋ ପାଇଁ ମୋ ମାତୃଭାଷା ବା ମୋ ଓଡ଼ିଆ ଭାଷାର ଶିକ୍ଷା ମୋ ପିଲାମାନେ ପାଇବା ନିହାତି ଜରୁରୀ ମୁଁ କ'ଣ ସବୁ ପିଲାମାନେ ପାଇବା ଜରୁରୀ କାହିଁକି ନା କଥାରେ ଅଛି ପରା ନିଜ ମାତୃଭାଷା ପ୍ରତି ଯାହାର ମମତା ନାହିଁ ସେ କେବେ ଜ୍ଞାନୀ ଗୁଣୀରେ ଗଣିତ ହୁଏ ନାହିଁ ତେଣୁ ମୋ ନିଜ ମାତୃଭାଷାକୁ କେମିତି ଆଗକୁ ନେବି ସେଥିପାଇଁ ପ୍ରଥମେ ମୋ ପିଲା ପାଖରୁ ହିଁ ଆରମ୍ଭ କରିବା ଉଚିତ ଏବଂ ଆଗେ ହିଁ ସେ ମାଆ ଡାକରୁ ଯେଉଁ ଆତ୍ମା ଶାନ୍ତି ପାଏ ତେଣୁ ସେ ମାଆ ଡାକଟା ହିଁ ମୋତେ ଖୁସି ଲାଗେ ତେଣୁ ଓଡ଼ିଆ ଭାଷାର ପ୍ରଥମ ଶବ୍ଦ ମାଆ ଶବ୍ଦ ମମି ଡାକ ଠୁ ମାଆ ଡାକଟା ବେଶୀ ଶାନ୍ତି ପ୍ରଦାନ ଦିଏ ତେଣୁ ଓଡ଼ିଆ ନିହାତି ଜରୁରୀ ଶିକ୍ଷା ମୋ ପିଲାମାନଙ୍କ ପାଇଁ ମୋ ପିଲା କ'ଣ ଓଡ଼ିଆ ଓଡ଼ିଶାର ପ୍ରତ୍ୟେକ ପିଲାଙ୍କ ପାଇଁ ଓଡ଼ିଆ ଭାଷା ଶିଖିବା ଗୁରୁତ୍ୱପୂର୍ଣ୍ଣ ଅଟେ